ଆପଣ ମୋବାଇଲ ଦୋକାନ ବାଲା କହୁଛନ୍ତି ତ ସେ ସାହୁ ହଁ ଆପଣଙ୍କ ଦୋକାନଟା ବହୁତ ଭଲ ଦୋକାନ ତ ମୁଁ ଶୁଣେ ପ୍ରାୟ ଲୋକଙ୍କଠୁ ଆଉ ଆପଣଙ୍କ ପାଖରେ କେଉଁ ଭଲ ମୋବାଇଲ ପଡ଼ୁଛି ୱାନ୍ପ୍ଲସ୍ ଆମର ଅଛି ୱାନ୍ପ୍ଲସ୍ର ନୂଆ ମଡ଼େଲଟା କ'ଣ ବାହାରିଛି କି ଏ ପ୍ରୋ ଫ୍ରୋ କିଛି ଏ ଫାଇନାନ୍ସରେ ନେଲେ କେମତି କ'ଣ ପଡ଼ୁଛି ମୁଁ ଏତେ ବିଷୟରେ ଜାଣିନି ତ ହଁ ହଁ ହଁ ଅଛି ହଁ ଏଇଟା ବରପଦାରେ ଆଡ଼୍ରେସ ଅଛି ନାହିଁ ନାହିଁ ହଁ ଭାଇନା

ଫାଇନାନ୍ସ କେମିତି କ'ଣ ପଡ଼ିବ ମାସକୁ କେତେ ଟଙ୍କା ଦେବାକୁ ପଡ଼ିବ

ସେ ମୋବାଇଲଟା କେତେ ଟଙ୍କା ଏ କୋଡ଼ିଏ ହଜାର ପଚିଶ ହଜାର ଭିତରେ ଦେଖ ଭଲ ବାଲା ଗୋଟେ ସାମ୍ସଙ୍ଗ୍ର ଗ୍ୟାଲେକ୍ସି ହଁ ସେଇଟା ବି ଭଲଟା ସେଇଟା ବି କେମତି କ'ଣ ରାମ୍ ଫାମ୍ କେତେ କ'ଣ ଅଛି ହଁ ଫାଇଭ୍ ଜି ସେଟ୍ ଆସୁନି ତା ଠିକ୍ ଅଛି ହଁ ତା ବ୍ୟାଟେରୀ ବ୍ୟାକଅପ୍ ଭଲରେ ଅଛି ତ ସେଇ ସାମ୍ସଙ୍ଗ୍ର

ଆକାଉଣ୍ଟରେ ପେମେଣ୍ଟ ନଥିଲେ କ'ଣ ହେବ ଫାଇନ୍ ଫାଇନ୍ କିଛି ଲାଗିବନି ତ ହଁ କେମିତି

ଆପଣଙ୍କ ଭିତରେ ସବୁଠୁ ଭଲ ମୋବାଇଲ କେଉଁଟା ଅଛି ମୁଁ ମାନେ ମୋବାଇଲର ଏତେ ଭଲ ସେ ଜାଣିନି ତ ହଁ ଗେମିଙ୍ଗ ଭିତରେ କ'ଣ ଭଲ ଅଛି ହଁ ଚଳିବ ହଉ ଆଉ ଏଇ ଗେମିଙ୍ଗ ପାଇଁ ମୋତେ ଭିବୋ ଭିବୋଟା କେତେ ପଡ଼େ ଭିବୋ ଆମର ଛଅ ହଜାର ମାନେ ସବୁଠୁ ଭଲ କେଉଁଟା ଭିବୋର କିଛି ନୂଆ ନୂଆ ବାହାରିଛି କି କିଛି ତା ନାଁଟା ମନେ ପଡ଼ୁନି

ହଁ ହଁ